ଆମ ଅଞ୍ଚଳରେ ଧାନଚାଷ ହୋଇଥାଏ ଏହା ବର୍ଷାଋତୁରେ ଫସଲ ହୋଇଥାଏ ଡାଲି ଜାତୀୟ ମଧ୍ୟ ହୋଇଥାଏ ଶୀତଋତୁରେ ଆଉ ନଡ଼ିଆ ଆମର ବାଡ଼ିରେ ସବୁଦିନ ପାଇଁ ହୋଇଥାଏ ଆମେ ଯେତେବେଳେ ଚାହିଁଲେ ବି ନଡ଼ିଆକୁ ଆଣି କୌଣସି କାମରେ ବ୍ୟବହାର କରିପାରୁ ପନିପରିବା ଶୀତଋତୁରେ ହୋଇଥାଏ ଝୋଟ ତୈଳଜୀବୀ ଓ ହଳଦୀ ଇତ୍ୟାଦି ସବୁ